ହ୍ୟାଲୋ ହଏ ତୁମେ ଏଇଠି ସୁନା ଦୋକାନ ଲାଗିଛି କି ଏଇଠି ସୁନା ସୁନା ଦୋକାନ ଲାଗିଛି କି ତୁମେ ସୁନା ହଁ ଯଦି ମୁଁ ବାହାରେ ଗୋଟେ ନମ୍ୱର୍ ହଁ ନମ୍ୱର୍ ପାଇଛି ତ ସେ ନମ୍ୱରରେ ତ ମୁଁ କଲ୍ କରିଥିଲି ତ ହେଲେ ତୁମ ପାଖରେ ରୂପା ରୂପାର ତାରକସି ଅଛି କି ରୂପାର ତାରକସି ଅଛି କି ମାନେ ଦରକାର ତ ବୋଲେ ତୁମେ ଦୋକାନ୍ ଖୋଲିବ କେତେବେଳେ ଦୋକାନ୍ ଖୋଲିବେ ହଁ ଏଇନେ ହଁ ହେଲା କାଲି ପହର ଦିନ ଓହୋ କାଲି ପହର ଦିନ ନାଇଁ ଗୋଟେ ରୂପାର ତାରକସି ଗୋଟେ ଦରକାର ଥିଲା ତ ତା ପାଇଁ ମୁଁ କଲ୍ କରିଛି ତା ରେଟ୍ ଫେଟ୍ କେମିତି ଗୋଟେ କହି ଦିଅନ୍ତୁ ଟିକେ ଟିକେ ଓଜନ

ଡିସ୍କାଉଣ୍ଟ ସେମିତି କି ହଉ ହଉ ମାନେ ହେଉଛି ତାରକସି ଆହୁରି ମାନେ ରୂପାର ଚେନ୍ ଅଛି ନା ଚେନ୍ ତାହା ବି ତା ହେ ତା'ର ରେଟ୍ ବି ତୁମ ଦୋକାନ ଭିତରେ ସେଇଟା ଅଛି କି ନାଇଁ ତା'ପରେ ରେଟ୍ କ୍ଲିୟର୍ କରି ପାରିବ ନାଇଁ ନାଇଁ କି ହ ହଉ ବୋଲେ ସେଇଟା ବି ଟିକେ ଡିସ୍କାଉଣ୍ଟ୍ ଦେଇ ହେବ ନାଇଁ କି ହଉ ଆଉ ରୂପାର ଅଛି ଆଉ ଓହୋ ହୋ ଆଉ ଆଉ ଗୋଟେ ଅଛି ବୋଲେ ସୁନା ଜିନିଷ କ'ଣ ଆଉ ଗୋଟେ ଅଛି ତ ଅଣ୍ଟା ଆଉ ଅଛି ବୋଲେ ତା'ପରେ ହଁ ଓହୋ ହୋ ଠିକ୍ ଅଛି ହଉ ଠିକ୍ ଅଛି ତା'ହେଲେ ଆପ ଓହୋ ନାଇଁ ନାଇଁ ସେଇଟା ଠିକ୍ ଅଛି ସେଇଟା ଠିକ୍ ଅଛି ହେଲେ ଦୋକାନ ତ ନ ଖୁଲିଲେ କେମିତି ହେବ ସେଇଟା କେବେ ଆସିବୁ ବୋଲେ କହିଲେ ମୁଁ ଫାଷ୍ଟ ଖୋଲିବି କହ ସେଇଟା ଆସିବ ଯେତେବେଳେ ଦୋକାନ ହଁ ହଁ ହଁ

ହଉ ଠିକ୍ ଅଛି ହଉ ଠିକ୍ ଅଛି ହଉ ଠିକ୍ ଅଛି ମୁଁ ଦୋକାନ ଖୋଲିଲେ ମୁଁ ଦେଖିବି ଆଉ ଟିକେ ହେଲା ହଉ ଠିକ୍ ଅଛି ଏଇଟା ବାହଘର ପାଇଁ ଏକା ହଁ ବାହାଘର ପାଇଁ ଟିକେ ବୋଲେ ବାହାରେ ଥିଲୁ ତ ଟିକେ ଜଲ୍ଦି ଆସିଲେ ଦୋକାନଟା ଖୋଲିଲେ ଭଲ ହେବ ତ ସେଇଟା ପାଇଁ ମୁଁ କହୁଥିଲି ପୁଣି ଏମରଜେନ୍ସି ଦରକାର ତ ସେଇଟା

ଓହୋ ଠିକ୍ ଅଛି

ହଉ ଠିକ୍ ଅଛି ଠିକ୍ ଅଛି ହଉ ମୁଁ ହେଲେ କାଲି ଖୋଲିବ ନା ମୁଁ କାଲି ପଳାଇ ଆସିବି ଦନେ କାଲି କେତେଟା ବେଳେ ଆସିବି ସେମତି ହେଲେ ହଉ ହଉ ହଉ ଠିକ୍ ଅଛି ଠିକ୍ ଅଛି ଠିକ୍ ଅଛି ହଁ